ହ୍ୟାଲୋ ହଁ ବାବୁ ପେପର୍ ହଁ କିଏ ପେପର୍ ଦେବାକୁ ଆସୁଛ ତାଙ୍କେ ତ

ମୁଁ ପ୍ରକାଶ ରଞ୍ଜନ କହୁଥିଲି ହଁ ତଳସାହି ଆଞ୍ଜିଆପେଟା ନାହିଁ କି ଆଞ୍ଜିଆପେଟା ତଳସାହି ଆସୁଛ ବାବୁ ତମେ ଡେଲି ନାଇ ଯେ ଆଜି ତ ଦେଇଛ ପେପର୍ ଦେଇଛ ଯେ ହେଲେ ଆମ ଆମ ପାଖ ଷ୍ଟୋର୍ ନାହିଁ କି ଏବେ ନୂଆ ଷ୍ଟୋର୍ ଗୋଟେ ଖୋଲିଛି ହେଲା ହଁ ତଳସାହି ସେ ଆମର ରମେଶ ବାବୁଙ୍କର ଷ୍ଟୋର୍ ଗୋଟେ ଖୋଲିଛନ୍ତି ଗୋଦାମ ଗୋଟେ କରିଛନ୍ତି ହେଲେ ତାଙ୍କୁ ସେଇଠି ଗୋଟେ ପିଲା ଦରକାର ହେଲା ପିଲା ଦରକାର ଯେ ହେଲେ ଇଏ କେଉଁଠୁ ସେ ଭଲ ପିଲା ଯେବେ ଖୋଜିବୁ ଟିକିଏ ସେ ହିସାବକିତାବ ରଖିପାରିବ ଆଁ କଥାବାର୍ତ୍ତା ଭଲ କହିପାରୁଥିବ ଟିକିଏ ଯତ୍ନ ଟିକିଏ ନେବ ନିଜ ପିଲାପରି ଏଇ ରହିବ ପାଠଶାଠ ପଢ଼ିଥିବ ଟିକିଏ ଜାଣିବ ସେମିତି ଟିକିଏ ଦେଖିବ

ନାଇ ନାଇ ତମେ ଆଉ ଏ ଲୋକାଲ୍ ପିଲା ଆ କିଏ ଭଲ ପଢ଼ିଛି କି ନାହିଁ ଇଏ ସିଏ ଏ ସେ ସବୁ ଧନ୍ଦା କଲା ବେଳକୁ ଲେଟ୍ ହେବ ତେଣୁ ଗୋଟେ କାମ କର ତମର ପେପର୍ ରେ କେମିତି ଦେଇହେବ କି ଏମିତି ଗୋଟେ ପିଲା ଦରକାର ଆଉ ଏମିତି ଷ୍ଟୋର୍ ପାଇଁ ଆଉ ସିଏ ନା ନାଇ ତମେ ଗୋଟେ କାମ କର ତମର ଯେଉଁ ପେପର୍ ଦେଉଛ ନାଇ କି ସେ ପେପର୍ ରେ କେମିତି ଆମେ ଏ ସେଇଠି ପେପର୍ ରେ କାଢ଼ିଲେ ଲୋକ ପଢ଼ିବେ ସିଏ ତା ର ପିଲା ଅଁ ଆସିବ ଆମେ ଆଡଭର୍ଟାଇଜ୍ମେଣ୍ଟ ଗୋଟେ ପକେଇବା ତମ ପେପର୍ ରେ ହେଲା ହଁ ସେଇଠି ଲେଖିଦେବ ଯେ ନାଇ ପ୍ଲସ୍ ଟୁ ପଢ଼ିଥିବ ହେଲା ପ୍ଲସ୍ ଟୁ ପଢ଼ିଥିବ କିଛି ନହେଲେ ଗୋଟେ ଭଲ ଏ ସେକେଣ୍ଡ କ୍ଲାସ୍ ରେ ପାସ୍ ହେଇଥିବ

ନାଇ ନାଇ ତମେ ବୁଝି ପାରିଲନି ତମେ ଲୋକାଲରେ ଖୋଜିବା ଦରକାର ନାହିଁ ତମ ହଁ ତମ ପେପର୍ ରେ କଣ ପେପର୍ ଇଏ ରେ ପ୍ରିଣ୍ଟ୍ କରୁଛନ୍ତି କି ଅ ହୋ ତମେ ହେଲେ ବି ଇଏ କରୁଛ କି ମୁଁ ଭାବୁଥିଲି ବାହାରୁ କୁଆଡ଼ୁ ଧରି ଆସିଛ ଆଉ ଦେବାକୁ ଆସିଛ ପରା ବୋଲି ଓ ତମର ଅଛି ପ୍ରିଣ୍ଟିଙ୍ଗ୍ ପ୍ରେସ୍ ଅଛି ନାଇକି ହେଲେ ସେଇଟା କେମିତି କଣ ହେବ ବାବୁ ଭଲ କି ଲେଖାଲେଖି କରିଦିଅ ସେଇଟା ଯେମିତିକି ଜଲ୍ଦି ଲେଖିଦିଅ ଗୋଟେ ସପ୍ତାହ ଭିତରେ କେମିତି ଏ ପିଲା ପାଇହେବ ହେଲା ଭଲ ପିଲା ଟିକିଏ ସପ୍ତାହ ହଁ ଆଜି ଡେଟ୍ ରେ ଆଉଗୋଟେ ଏ ସପ୍ତାହ ଭିତରେ ଡେଟ୍ ପକେଇଦିଅ ଆଉ ଆମର ଆଡ଼୍ରେସ୍ ଦେଇଦିଅ ହଁ ହଁ ଏଇ ନମ୍ବର୍ ରଖିଦିଅ ରଞ୍ଜନ ନମ୍ବର୍ ହଁ ହଉ ହଉ ହଉ ହଉ ଥ୍ୟାଙ୍କ୍ ୟୁ ଭାଇ ଥ୍ୟାଙ୍କ୍ ୟୁ ହଁ